ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୁଏ ସେମିତିକି ଦାରିଦ୍ର୍ୟ ବେକାରୀ ଏମିତି ଅନେକ ଆଉ ଭେଦ ଭାବ ଅନେକ ଅନ୍ଧବିଶ୍ୱାସ ଓଡ଼ିଶାବାସୀମାନେ ମାନିଥାନ୍ତି ସେମିତିକି

ହିନ୍ଦୁ ମୁସଲମାନ ତୁ ବ୍ରାହ୍ମିଣ ଏମିତି ଭେଦ ଭାବ ରଖି ଛୁଆଁ ଅଛୁଆଁ ମନ ଭାବ ରଖି ଭେଦଭାବ କରିଥାନ୍ତି କିନ୍ତୁ ଏବେ ସବୁକିଛି ଭେଦ ଭାବ ଟିକେ ଟିକେ କମି କମି ଆସୁଛି ହେଲେ

ବେକାରୀ ସଂଖ୍ୟା ଅଧିକ ବଢ଼ି ଲିଲାଣି ଚାକିରି ନ ପାଇ ଲୋକମାନେ

ଭାବ ବାବକମାନେ ବେକାରୀ ହୋଇ ବୁଲୁଛନ୍ତି ବର୍ତ୍ତମାନ ବେକାରୀ ସଂଖ୍ୟା ଏତେ ବଢ଼ି ବଢ଼ି ଚାଲିଛି ଆଉ କହିବାକୁ ନାହିଁ ଆଜିକାଲି ଚାକିରି ବା କାମ ମିଳିବା ବହୁତ କମ୍ ତେଣୁ ଯୁବକମାନେ କାମ ନ ପାଇ ବେକାରୀ ହୋଇ ବୁଲୁଛନ୍ତି ଆଜିକାଲି ଚାକିରି ପାଇଁ ଭଲ ପଢ଼ୁଥିବା ପିଲା ମଧ୍ୟ ଚାକିରି ନ ପାଇ ବେକାର ବେକାରୀ ହୋଇକି ବୁଲୁଛି ତାକୁ ଚାକିରି କରିବା ପାଇଁ ବହୁତ ପଇସା ଦେବାକୁ ପଡ଼ୁଛି ଫଳରେ ପାଠ ପଢ଼ି ମଧ୍ୟ ପଇସା ନ ଦେଇପାରି ଚାକିରିକୁ ବଞ୍ଚିତ ହେଉଛି ଆଉ ଯେଉଁମାନେ ପାଠ ନପଢ଼ି ମଧ୍ୟ ସେମାନେ ପାଖରେ ପଇସା ଥିବାରୁ ସେମାନେ ପଇସା ଦେଇଥାନ୍ତି